ଯେପରିକି ଆମ ମାଛ ଧରିବା ପ୍ରଣାଳୀ ମାଛ ବି ପ୍ରଣାଳୀ ବହୁତ ମଜା ଲାଗେ ଗୋଟେ ନଦୀ ନଦୀରେ ଯିବୁ ନଦୀରେ ଯାଇକି ସେଇଠି ଜାଲ ପକେଇବୁ ବା କଣ୍ଟା ପକେଇବ ନା ଯେପରିକି ପଥର ଦବୁ ମାଛ ଧରିବୁ ତ ସେଇ ପ୍ରଣାଳୀ ଗୁଡ଼ାକ ବହୁତ ମଜା ଲାଗେ ତା'ପରେ ମୁଁ ମୁଁ ଚାହୁଁଛି କି ଏହି ପ୍ରଣାଳୀ ଗୁଡ଼ିକ ଲିପ୍ତ ନ ହଉ ବା ହଜି ଏହି ପ୍ରଣାଳୀ ଗୁଡ଼ାକ ଭୁଲି ନଯାଆନ୍ତୁ ଆମ ଆଗ ପିଢ଼ି ମାନ ବି ଏହି ପ୍ରଣାଳୀ ବ୍ୟବହାର କରି ମାଛ ଗୁଡ଼ାକ ଧରିଥାନ୍ତି ଯେମିତିକି ଏହି ପ୍ରଣାଳୀ ଗତ ଲିପ୍ତ ନହଉ ଏପରିକି ଆମମାନେ ବି ମାଛ ଧରକୁ ଯାଇଥାଉ ତ ଏହି ପ୍ରଣାଳୀ ବହୁତ ମଜା ଲାଗିଥାଏ ତ ଏପରି ତାଙ୍କମାନେ ବି ଆମ ଆଗ ପିଢ଼ି ମାନେ ବି ଏହି ପ୍ରଣାଳୀ ବ୍ୟବହାର କରି ତାଙ୍କୁ ବି ଏ ମାଛ ଗୁଡ଼ାକ ନେଇଥାନ୍ତି